ଯୋଗ ହେଉଛିି ମୋର ସମୟର ଆରମ୍ଭ ଆଉ ଦିନର ଆରମ୍ଭ ଆଉ ଯୋଗ ହେଉଛି ରାତ୍ରିରେ ମୋର ଶେଷ ଯୋଗ ନଥିଲେ ବୋଧେ ମୁଁ ବଞ୍ଚିନଥାନ୍ତି ଯୋଗ ହିଁ ମୋର ଏକ ରୋଗମୁକ୍ତ ଜୀବନର ଏକ ଅଶେଷ ପରିଣାମ ମୁଁ ଯାହା ଫଳରେ ମୁଁ ଏ ଦୁନିଆରେ ବଞ୍ଚିପାରିଛିି ଯୋଗ ମୁଁ ସକାଳେ ତିରିଶ ମିନିଟ୍ ଏବଂ ସନ୍ଧ୍ୟାରେ ତିରିଶ ମିନିଟ୍ କରେ ସକାଳୁ ଉଠି ନିତ୍ୟକର୍ମ ସାରି ଛଅଟା ତିରିଶ ଛଅଟାରୁ ଛଅଟା ତିରିଶ କରେ ଏବଂ ରାତ୍ର ସମୟରେ ବା ସନ୍ଧ୍ୟା ସମୟରେ ଛଅଟାରୁ ଛଅଟା ତିରିଶ ମିନିଟ୍ କରେ ଯାହା ଫଳରେ ମୁଁ ଏକ ସୁସ୍ଥ ଜୀବନଯାପନ କରିଛି ଆମର ଏକ ଯୌଥ ପରିବାର ହୋଇଥିବାରୁ ଆମ୍ଭେମାନେ ଘର ମଧ୍ୟରେ ଏକ କରିବା ଯୋଗ କେବେ ସମ୍ଭବ ହୋଇନଥାଏ କାରଣ ଆମର ସବୁବେଳେ ସଂସାରର ଏକ ବିରତି ଯାହା ଫଳରେ ଆମ ସଂସାରରେ ଏପରି ଏକ ଜୀବନ ଆମ ପରିବାରରେ ବିତୁଛି ଆମେ କେବେ କୋଳାହଳଶୂନ୍ୟ ପରିବେଶରେ ବଞ୍ଚିବା ବୋଧେ ଶିଖିନୁ ଯାହା ଫଳରେ ଆମେ ଏକ ଶୂନ୍ୟ ସ୍ଥାନ ବା ଆମ ଘରର ଏକ ମୁଣ୍ଡ ବା ଛାତ ଆଉ ଛାତ ଉପରକୁ ଆମେ ଉଠିଯାଉ ଏବଂ ସେଥିରେ ଯୋଗ କରୁ ଯଦି ଯୋଗ ନକରେ ମୋତେ ନିଦ ହିଁ ହୁଏନି ଏବଂ ସକାଳ ଉଠିଲେ ଯୋଗରୁ ହିଁ ଆରମ୍ଭ କରେ ମୋ ଦିନ ଆଉ ଯୋଗ ନଥିଲେ ବୋଧେ ମୁଁ ବଞ୍ଚିନଥାନ୍ତି ଯୋଗ ହିଁ ମୋର ଦିନର ଆରମ୍ଭ ଆଉ ରାତ୍ରରେ ଶେଷ ଯୋଗରେ ମୁଁ ଖାଏ ଯୋଗରେ ମୁଁ ପିଏ ଯୋଗରେ ମୁଁ ଶୋଏ ଯାହା ଫଳରେ ମୋ ଜୀବନର ଆରମ୍ଭ ଆଉ ଶେଷ ହୋଇପାରିଛି ମୋ ଯୋଗ ହେଉଛି ଜୀବନର ଏକ ବିଶେଷ ପରିଣାମ ଆଉ ଜୀବନରେ ଏମିତି ଏକ ଦିଗ ରହିଛି ଯୋଗ କିନ୍ତୁ ଯୋଗର ପରିଣାମ ମୁଁ ଏପରି ଏକ ଦେଖିବାକୁ ପାଇଛିି ସେ ମୋ ଜୀବନରେ ଯଦି ମୁଁ ଯୋଗ ନଥାନ୍ତା ତା'ହେଲେ ମୁଁ ମଧ୍ୟ ବଞ୍ଚିନଥାନ୍ତି ଯୋଗର ପରିମାଣ ଯୋଗୁଁ ମୋ ରୋକମୁକ୍ତ ଜୀବନଯାପନ ସମ୍ଭବ ହୋଇପାରିଛି ରୋଗମୁକ୍ତ ଜୀବନଯାପନ ସମ୍ଭବ କରିବା ଫଳରେ ମୋର ବିଭିନ୍ନ ସୁବିଧାର ମଧ୍ୟ କାଳାତିପାତ କରୁଛି ଆଉ ମୋର ଦେହରେ କୌଣସି ବି ରୋଗ ନାହିଁ ଜୀବନର ଆରମ୍ଭ ହେଉଛି ଯୋଗ ଜୀବନର ଶେଷ ହେଉଛି ଯୋଗ